ମୁଁ ରୋଷେଇ କଲାଆଡ଼ୁ କଲା ସମୟରେ ମୁଁ ଭାତ ପାଇଁ ଗୋଟେ ରସ କରେ ରସ କିମ୍ବା ଷ୍ଟିଲ ବର୍ତ୍ତନ ଷ୍ଟିଲ ବାସନ ଷ୍ଟିଲ ବାସନ କରେ ଆଉ ଡାଲି ପାଇଁ କୁକରରେ କରେ ଆଉ ତରକାରୀ କଡ଼େଇରେ କରେ ଷ୍ଟିଲରେ ଷ୍ଟିଲଟା ବ୍ୟବହାର ମୁଁ କରେ ବେଶି କାହିଁକିନା ଷ୍ଟିଲଟା ହେଉଛି ବହୁତ ବହୁତ ଭଲ ନା କିନ୍ତୁ ଭଲ ରସ ମୁଁ ବ୍ୟବହାର କରେନି ରସଟା କ'ଣ ନା ସେଠିକି ଆମର ସାଇଡ୍ ଇଫେକ୍ଟ ଦେଖଉଛି ତ ମୁଁ କ'ଣ କରେ ସବୁ ଜିନିଷ ଷ୍ଟିଲରେ ହିଁ କରେ ଆଉ କୁକରରେ ବି କରେ ଆଉ କଡ଼େଇ ନନ୍ ଷ୍ଟିକ କଡ଼େଇ କଲେ ବହୁତ ଭଲ କିନ୍ତୁ ସିଏ ଆମ ସ୍ୱାସ୍ଥ୍ୟ ପକ୍ଷେ ଭଲ ନୁହଁ କ୍ଷତିକାରକ ତ ମୁଁ ସବୁବେଳେ ଗେଣ୍ଡୁ କଡ଼େଇରେ କରେ ଆଉ ମୋତେ ମୁଁ ଯେତିକି ସମୟ ବ୍ୟବହାର କରେ ଷ୍ଟିଲରେ ହିଁ ବ୍ୟବହାର କରେ ଆଉ ଷ୍ଟିଲ୍ ହେଉଛି ବହୁତ ଭଲ ଜିନିଷ ସିଏ ଏତେ ସାଇଡ୍ ଇଫେକ୍ଟ ସାଇଡ୍ ଇଫେକ୍ଟ ଦେଖାଏନି ଆଉ ରସଟାର ସାଇଡ୍ ଇଫେକ୍ଟ ଦେଖାଏ ସେଥିପାଇଁ ମୁଁ ରସରେ କରେନି ମୁଁ ସବୁବେଳେ ଷ୍ଟିଲରେ କରେ ନହେଲେ କଂସା ପିତ୍ତଳ ଏମିତିରେ ରୋଷେଇ ଆଉ ମୁଁ ଆମର ଖାଆନ୍ତି ବି ଷ୍ଟିଲ ଥାଳିରେ ଖାଆନ୍ତି ଷ୍ଟିଲ ଥାଳିରେ ଖାଆନ୍ତି କିମ୍ବା କଂସା ବାସନ କଂସା ବାସନରେ ଖାଆନ୍ତି କଂସାଟା କଂସା ବାସନ ଖାଇବା ଦ୍ୱାରା ବହୁତ ସ୍ୱାସ୍ଥ୍ୟପକ୍ଷେ ବହୁତ ଭଲ ସିଏ ଆମ ଶରୀରକୁ ଦିଏ ଆଉ ଷ୍ଟିଲ ବି ବହୁତ ଭଲ ସିଏ ତାର ବି ସାଇଡ୍ ଇଫେକ୍ଟ କିଛି ନଥାଏ ସିଏ ବହୁତ ଭଲ ଗ୍ଲାସ ଗ୍ଲାସରେ ବି ଆମେ ଷ୍ଟିଲ ଗ୍ଲାସରେ ପାଣି ପିଉ ଷ୍ଟିଲ୍ ଗ୍ଲାସରେ ପାଣି ପିଉ କଂସା ଗ୍ଲାସରେ ବି ପାଣି ପିଉ ମାଟି ମାଟି ତ ସବୁଠୁ ବହୁତ ଭଲ ମୁଁ ନା ମାଟି ମାଟି ହାଣ୍ଡିରେ ପାଣି ରଖେ ଆଉ ମାଟି ହାଣ୍ଡିରେ ରୋଷେଇ କରେ ମୋତେ ରୋଷେଇ ବହୁତ ଭଲ ଲାଗେ ମାଟି ହାଣ୍ଡିରେ ରୋଷେଇ କରେ ଏଇଟା ଆହୁରି ଭଲ ଲାଗ ସେ ସ୍ୱାସ୍ଥ୍ୟପେକ୍ଷେ ବି ଭଲ ହୋଇଥାଏ ମାଟି ହାଣ୍ଡିରେ ମୁଁ ଭାତ କରେ ଭାତ କରେ ଆଉ କ୍ଷିରି ବି କରେ ବେଳେବେଳେ ତରକାରୀ ପତ୍ର ବି କରେ ମାଟି ମୁଁ ମୁଁ ଅଧିକତଥର ମାଟି ଏବଂ ଷ୍ଟିଲ ବାସନ ବ୍ୟବହାର କରେ ଷ୍ଟିଲ ବାସନ ତ ବ୍ୟବହାର କରେ ପାଣି ବି ରଖେ ଷ୍ଟିଲରେ ପାଣି ବି ରଖେ ଷ୍ଟିଲରେ ଏବଂ ରୋଷେଇ କରେ ବି ଷ୍ଟିଲରେ ସେ ମୁଁ କ'ଣ କରେ ନା କଂସା କଂସା ବାସନରେ ବି ରଖେ ଆଉ କଂସା ବାସନ ସବୁଠୁ ଭଲ ହେଇଥାଏ ନା ମୁଁ ସେଥିପାଇଁ ସେଇଟାରେ ହିଁ ରଖେ ଆଉ ସେ ତ ସବୁଠୁ ଭଲ ଆଉ ସେଥି ଆଉ ପିଠା ଖଡ଼ିକା ପିଠା ବ୍ୟବହାର ମୁଁ ରୋଷେଇ କଲା ଟାଇମ୍ରେ କଂସା ରଖେ ତାହେରେ ଷ୍ଟିଲ୍ ପିଠାପାତିଆ ରଖେ ଡଙ୍କି ରଖେ ବେଲା ବେଲା ବୁଲା ରଖେ ଆଉ ରୁଟି କରିବା ଟାଇମରେ ମୁଁ ଲୁହା ତାୱାରେ ରୁଟି କରେ ଆଉ ରୁଟି ଲୁହା ତାଓ୍ୱାରେ ରୁଟି କରେ ଆଉ ରୁଟି ବେଲିବା ପାଇଁ ମୋ ମାନେ କାଠର ପଟା ରଖେ କାଠର ପଟା ରଖି ତାହେଲେ ରୁଟି ବେଲିକି ମୁଁ ରୁଟି କରେ ଆଉ ସେଇଟା ଲୁହା ତାୱାରେ ହିଁ ରୁଟି କରେ ଲୁହା ତାୱାଟା ସବୁଠୁ ଭଲ ସ୍ୱାସ୍ଥ୍ୟ ପକ୍ଷେ ଭଲ ହୋଇଥାଏ ସେଥିପାଇଁ ମୁଁ ଲୁହା ତାୱାରେ ହିଁ କରିଥାଏ ଲୁହାଟା ହେଉଛି ଲୁହା ଖାଇବା ଦ୍ୱାରା ବହୁତ ଭଲ ଲାଗେ ସେଥିପାଇଁ ମୁଁ ଅଧିକତର ଲୁହାରେ ହିଁ ଦେଖିଥାଏ ଲୁହା ଲୁହାରେ ଦେଖିଥାଏ ନହେଲେ ଷ୍ଟିଲ୍ ବ୍ୟବହାର କରେ ଆଉ ଡବା ଡବି ବି ସବୁ ଜିରା ସୋରିଷ ସବୁ ରଖେ ଭଲ ଲାଗେ ପ୍ରାୟତଃ ଏମିତି